ଜୀବନରେ ଶିଖିଥିବା କେତେକ ଗୁରୁତ୍ଵପୂର୍ଣ୍ଣ ଶିକ୍ଷା ଆମେ ପାଠ ପଢ଼ିବା ସମୟରେ ବିଭିନ୍ନ ପ୍ରକାର ଶିକ୍ଷା ଆମକୁ ଦିଆଯାଇଥାଏ ଯେମିତି ସନ୍ତରଣ ଯୋଗ ଏବଂ ବିଭିନ୍ନ ଧାର୍ମିକ ବହି ପଢ଼ିବା ପାଇଁ ସେଥିରେ ମୁଁ ଗୋଟିଏ ବିଷୟରେ କହିବି ଯୋଗ ଶିଖିବା ଦ୍ଵାରା ଆମର ପ୍ରତିଦିନ ପ୍ରତି ମୂହୁର୍ତ୍ତରେ ଆମର ଇହ ଶରୀର ସହିତ ପ୍ରଭାବ ପକାଇଥାଏ ଏବଂ ଏହି ମାନସିକ ସ୍ତରରେ ମଧ୍ୟ ପ୍ରଭାବ ପକାଇଥାଏ ଆମେ ପ୍ରତିଦିନ ଯୋଗ କରିବା ଦରକାର ଯୋଗ କଲେ ଆମର ଶରୀର ସୁସ୍ଥ ରହିବ ଏବଂ ମାନସିକ ସ୍ତରରେ ମଧ୍ୟ ଆମେ ସୁସ୍ଥ ରହିବା ଆଜି ପର୍ଯ୍ୟନ୍ତ ଯେଉଁମାନେ ଯୋଗ କରୁଛନ୍ତି ଏବଂ ମୁଁ ମଧ୍ୟ ଆଜି ପର୍ଯ୍ୟନ୍ତ ଏହା ମୋ ପ୍ରତି ପ୍ରଭାବ ପକାଇଛି ଏଥିପାଇଁ ମୁଁ ଆଜି ପର୍ଯ୍ୟନ୍ତ ମୁଁ ଶାରୀରିକ ଏବଂ ମାନସିକ ସ୍ତରରେ ଏକଦମ ସୁସ୍ଥ ଅଛି